ବୃତ୍ତିକୁ ଛାଡ଼ି ମଣିଷ ଆଗକୁ ବଢ଼ି ନପାରେ ତେଣୁ ମୋର ଆଗାମୀ ପିଢ଼ି ଭବିଷ୍ୟତରେ ମୋର ବୃତ୍ତିକୁ ଅନୁସରଣ କରିବା ପାଇଁ ସେମାନଙ୍କୁ ମୁଁ ପ୍ରୋତ୍ସାହନ କରିବି ତେଣୁ ଆଶା ମୋର ଆସନ୍ତା ପିଢ଼ି ମୋର ବୃତ୍ତିକୁ ଅବଲମ୍ବନ କରନ୍ତୁ ଏହା ହିଁ ମୋର ଚିନ୍ତାଧାରା